ମତେ ମତେ ବହୁତ୍ ଦୁର୍ବଲ୍ ଲାଗ୍ସି ମୋର୍ ସବୁବେଲେ ଟିକେ କମ୍ଜୋର୍ ଲାଗ୍ଲା ବାଗିର୍ ଲାଗ୍ସି ମୋର୍ ଅଣ୍ଟା ବେଶୀ ପେନ୍ ହେସି ବେଶୀ ଦରଦ୍ ହେବାର୍ ଲାଗି ମୁଇଁ ଥକି ଥକି କାମ୍ କର୍ସିଁ ସବୁ କାମ୍ ଘରର୍ କାମ୍ ଏକା ମୁଇଁ ସବୁ କିଛି ନିଜେ ହିଁ କର୍ସିଁ ଆଉ ସେଟା ଧୀରେ ଧୀରେ ଆସ୍ତେ ଆସ୍ତେ ସେଟା ମାନେ ପେନ୍ ହଉଥିସି ବି ଆଉ ଦରଦ୍ କରୁଥିବା ବି ଆଉ ମୁଇଁ କର୍ସିଁ ଆଉ ଖାଏବାର୍ଟା ଯେନ୍ଟା ଘରେ ଅଛେ ଖାଏସିଁ ଭିଟାମିନ୍ ବି ଖାଏସିଁ ହେଲେ ସେ ଜିନିଷ୍ମାନେ ଖାଇକରି ବି ଡକ୍ଟରର୍ ବି ପରାମର୍ଶ ନେସିଁ ଡକ୍ଟର୍ନିକେ ଯାଇକରି ବି ଦେଲେ ଦେଖ୍ଲେ ବି ମୋର୍ଟା ଇଟା ଭଲ୍ ନାଇଁ ହୁଏ ମୁଇଁ ସବୁବେଲେ ଟିକେ ମୋର୍ ଦିହି ଟିକେ ଭଲ୍ ନାଇଁ ରହେ ପେନ୍ ହଉଥିସିନ ମୋର୍ ଅଣ୍ଟାଟା ବେଶୀ ସବୁବେଲେ ପେନ୍ ହଉଥିସି ମତେ ଥକା ଲାଗୁଥିସି ଡକ୍ଟର୍ ପରାମର୍ଶ ନେଇକରି ଔଷଧ ଖାଇଥିଲା ଖାଇସେଇ ବି ହେଲେ ମତେ ଭଲ୍ ନାଇଁ ଲାଗେ ଦୁର୍ବଲ୍ ଲାଗ୍ସି ସବୁବେଲେ କେନ୍ତା ଯେ ମୁଇଁ ହେଥିର୍ ଲାଗି ଟିକେ ଚାଲିକରି ଯିମି ଖରାରେ ବେଲେ ମୁଇଁ ପୁରା ଥକି ପଡ଼୍ସି ଲୋକେ୍ ଖରାରେ ଗଲା ଆଏଲା ବେଲ୍କେ ଦୁର୍ବଲ୍ ହେଇକରି ଇଏ ହେଇଯାଏସନ୍ ହେଲେ ମୁଇଁ ହେନ୍ତା କିଛି ନା ହୁଏ ହେଲେ ମତେ ବେଶୀ ଟିକେ କମ୍ ଇଏ ଲାଗ୍ସି ଆଉ ମୁଇଁ ଫେର୍ ବି ମୋର୍ ନିଜର୍ କାମ୍ ନିଜେ କରି କରି ଥିସି ଆଉ ସବୁଠାରୁ ବଡ଼୍ ଶକ୍ତି ହେଲା ନିଜର୍ କାମ୍ ନିଜେ କରି କରି ନିଜେ ହିଁ ଭଲ୍ସେ ରହେବାର୍ଟା ହିଁ ଭଲ୍ ଏ ସମସ୍ତଙ୍କର୍ ଲାଗି ବି ହେଟା ଭଲ୍ ଏ ନିଜେ ହିଁ ନିଜେ ଭଲ୍ସେ ରହିଲେ ନିଜେ ସବୁ ଭଲ୍ ଏ